କନ୍ଧମାଳ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ କାର୍ଯ୍ୟକଳାପ ଏବଂ ମନୋରଞ୍ଜନର ବିକଳ୍ପଗୁଡ଼ିକ ଅନେକ ରହିଛି ଯେମିତିକି ପାର୍କ ପାର୍କ ଏଠି ଆମର ସାଇନ୍ସ ପାର୍କ ଅଛି ଏହି ସାଇନ୍ସ ପାର୍କରେ ପିଲାମାନେ ଯାଉଛନ୍ତି ବୁଲିବା ପାଇଁ ସେଠାରେ ସବୁ ସାଇନ୍ସର ସବୁ ଜିନିଷ ସବୁ ଅଛି ସେମାନେ ତାଙ୍କର ପାଠ ପଢ଼ିବାରେ ତାଙ୍କୁ ସାହାଯ୍ୟ କରୁଛି ଆଉ ଖେଳ ପାଇଁ ବିଭିନ୍ନ ପ୍ରକାର ପଡ଼ିଆ ଆଉ ଷ୍ଟାଡିୟମ୍ ମାନ ସବୁ ରହୁଛି ସେଇଠି ପିଲାମାନେ ତାଙ୍କର ଖେଳ ଅଭ୍ୟାସ କରୁଛନ୍ତି ସେଇଠି ସେମାନେ ସବୁ ଖେଳ ମଧ୍ୟ ଶିଖୁଛନ୍ତି ଆଉ ଆମ କନ୍ଧମାଳ ଜିଲ୍ଲାରେ ଫିଲ୍ମ ହଲ୍ ବି ରହିଛି ଏହି ଫିଲ୍ମ ହଲ୍କୁ ପ୍ରାୟ ଲୋକ ସମସ୍ତେ ନିଜର ମନୋରଞ୍ଜନ କରିବା ପାଇଁ ସେ ଫିଲ୍ମ ଦେଖିବାକୁ ମଧ୍ୟ ଯାଉଛନ୍ତି ଆଉ ସାଂସ୍କୃତିକ ପର୍ବ ଆଉ ସାଂସ୍କୃତିକ କାର୍ଯ୍ୟକଳାପ ଅନେକ ହେଉଛି ଏଇଠି ଆମର ଆମର ଏଇଠି ଆଦିବାସୀ ଲୋକ ସବୁ ରହୁଛନ୍ତି ଏହି ଆଦି ଆଦିବାସୀଙ୍କ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଉଛି ଯେମିତିକି ସେମାନେ ଆସିକି ଧାଙ୍ଗରା ନାଚ କୁଇ ଭାଷାରେ କୁଇ ନାଚ ଏହିପରି ନାଚ ସେମାନେ କରୁଛନ୍ତି ଆଉ ଆମର ଏଠି ଲକ୍ଷ୍ମୀ ନାରାୟଣ ମନ୍ଦିର ଅଛି ଏହି ଲକ୍ଷ୍ମୀ ନାରାୟଣ ମନ୍ଦିରକୁ ସେମାନେ ଦର୍ଶନ କରିବାକୁ ମଧ୍ୟ ଯାଉଛନ୍ତି ଆଉ ଦୁଇ ବର୍ଷକୁ ଥରେ ଆମର ଠାକୁରାଣୀ ପୂଜା ଏଇଠି ହେଉଛି ଏହି ଠାକୁରାଣୀ ପୂଜାରେ ଲୋକମାନେ ବହୁତ ଧୁମ୍ଧାମ୍ରେ ପାଳନ କରୁଛନ୍ତି ସମସ୍ତ ସମସ୍ତ ଘରକୁ କୁଣିଆ ଆସୁଛନ୍ତି ମା'ଙ୍କୁ ଏକୋଇଶ ଦିନ ଧରିକି ପୂଜା ଅର୍ଚ୍ଚନା କରୁଛନ୍ତି ମା'ଙ୍କ ପାଇଁ ଏକୋଇଶ ଦିନ ଯାଏ ମନ୍ଦିରରେ ଗହଳି ଲାଗୁଛି ଏହି ଠାକୁରାଣୀ ପୂଜାଟି ଆମ କନ୍ଧମାଳ ଜିଲ୍ଲାରେ ବହୁତ ଭଲ ଭାବରେ କରାଯାଇଥାଏ